ଆଜ୍ଞା ଆପଣଙ୍କ ଦୋକାନକୁ ମୁଁ ଯାଇଥିଲି ଗୋଟେ ଫ୍ୟାାନ୍ ଆଣିବାକୁ ମୁଁ କିନ୍ତୁ ଅନ୍ୟ କମ୍ପାନୀର ଫ୍ୟାନ୍ ନେବା ପାଇଁ ଚେଷ୍ଟା କରୁଥିଲି କିନ୍ତୁ ଆପଣ କହିଲେ ଯେ ମାର୍କେଟ୍ଟିକୁ ଏ ଫ୍ୟାନ୍ଟି ନୂଆ ଆସିଛି ତେଣୁକରି ଆକୁ ହିଁ ନିଅନ୍ତୁ ଭଲ ହେବ ଆପଣଙ୍କ କଥା ଅନୁସାରେ ଆପଣଙ୍କୁ ବିଶ୍ୱାସ କରିକି ସେ ଫ୍ୟାନ୍ଟି ଆଣିଲେ କିନ୍ତୁ ଫ୍ୟାନ୍ଟା କିନ୍ତୁ ବହୁତ ବଢ଼ିଆ ପଡ଼ିଲା ଆସିକି ତିନି ବର୍ଷ ହୋଇଗଲା ଫ୍ୟାନ୍ଟା କୌଣସି ଖରାପ ହେଇନି ନା କୌଣସି ପ୍ରୋବ୍ଲେମ୍ ବି ଦେଖାଇନି ତେଣୁକରି ଆଉ ମୁଁ ବି ଅନ୍ୟ ଲୋକ ମ କହିବି ଯେ ସେ ଏ କମ୍ପାନୀର ଫ୍ୟାନ୍ଟିକୁ ଆଣିବା ପାଇଁ ଟ ବହୁତ ଭଲ ପଡ଼ୁଛି ଆଉ ମୁଁ ବି ସେମିତି ସେ ଫ୍ୟାନ୍ ବି ସେତେଟା ଯତ୍ନ ନଉନି କିନ୍ତୁ ତଥାପି ସେ ଠିକ୍ ଯେମିତି ଚାଲିବା କଥା ସେମିତି ଚାଲିଛି କୌଣସି ବି ପ୍ରୋବ୍ଲେମ୍ ହେଇନାହିଁ